ହଁ ହଁ କେଉଁ ପ୍ରକାର ଗିଫ୍ଟ ନେବେ ଆପଣ ଠାକୁର ଫଟୋ ନେବେ ନାଁ ଏମତି ଷ୍ଟେସନାରୀ ଜିନ୍ସ ନାଁ କ'ଣ

ଏ ଝିଅ ପିଲା ନାଁ ପୁଅ ପିଲା ଝିଅ ପିଲାଟେ ତ ତାଙ୍କ ପାଇଁ ଏ ହାରର ସେଟ୍ କିମ୍ବା ଚୁଡ଼ି କିମ୍ବା ଏଇ ମୂର୍ତ୍ତିଟା ନିଅନ୍ତୁ ଭଲ ଲାଗିବ ଶିବ ମୂର୍ତ୍ତିଟା ଆଜ୍ଞା ତା'ର ସେଟ ସହ ପଡ଼ିବ ଯେଉଁ ନୂଆ ଡିଜାଇନ ଏବେ ବାହାରିଛି ତ ସାତଶହ ଆଠଶହ ଟଙ୍କା ଗୋଟେ ବି ପ୍ୟାକେଟ ପଡ଼ିବ ସେ ଫୁଲ ହଁ ଫୁଲ ବି ଆସୁଛି ନୂଆ ଏବେ ଫୁଲ ବି ଭଲ ଦେଖାଯିବ ହୁଁ ଟିକେ ଦେଲେ ଭଲ ଲାଗିବ ଫୁଲଟା ପାଞ୍ଚଶହ ଟଙ୍କା ଆସିବ

ହଁ ଏ ଛୋଟଟା ଆସିବ ତିନିଶହ ଟଙ୍କା ପଇସା ହୁଁ ହୁଁ ମାନେ ଏଇ ଷ୍ଟେସନାରୀ ହାର ଫାର ଚୁଡ଼ି ସେଇଟି ଆଉ ଠାକୁର ଫଟୋ

କ'ଣ କ'ଣ

ଆଜ୍ଞା ହଁ ଇଲେକ୍ଟ୍ରି ଲାଇନ ଦ୍ୱାରା ଯେଉଁ ହୁଏ ହୁଁ ହଁ ଅଛି ହୁଁ ଛୋଟ ନେବେ ନାଁ ବଡ଼ ନେବେ ହଁ ହଁ ଏଇଟା ଗୋଟେ ଆସିବ ଶହେ ଟଙ୍କା ଏଇଟା ଗୋଟେ ଆସିବ ଦୁଇଶହ ଟଙ୍କା ଆପଣ କୋଉଟା ନେବେ କୁହନ୍ତୁ ଏଇଟା ଗଣେଶ ମୂର୍ତ୍ତିଟା ଅଛି ଲାଇଟ ଜଳିବ ଗେଞ୍ଜିଦେଲେ ଏଇଟା ଆସିବ ଦୁଇଶହ ଟଙ୍କା ହୁଁ

ଆଜ୍ଞା ହଉ ପ୍ୟାକିଙ୍ଗ କରିଦେବେ ଆପଣଙ୍କୁ କଭର କରିକି ଜରି ଦିଆଯିବ ନାଁ ଏମତି ଖାଲି ଆଜ୍ଞା ଜରି ଲାମିନେସନ କରିକି ଦିଆହେବ ହୁଁ ଆଜ୍ଞା ହଁ ଫୁଲ ଲଗେଇବା ଷ୍ଟିକର ଲଗେଇ ଦେଇଛି

ହଁ କାର୍ଡ଼ ଦିଆହେବ ଷ୍ଟିକର ଦେବା ସେଇଟା ଦିଆହେବ ହଉ ଆପଣ ଯାଆନ୍ତୁ ଆପଣ ଯାଆନ୍ତୁ ମୁଁ ଲିଷ୍ଟ କରିକିରି ପଠେଇ ଦେଉଛି କାଉଣ୍ଟରକୁ